ନିର୍ବାଚନ ସମୟରେ ଆମେ ଏତିକି ଅନୁଭବ କରୁଅଛୁ ଯେ ଯାହାକି ଫଳରେ ଆମକୁ ବହୁତ ଲୋକ ଆସନ୍ତି ଆମକୁ ବହୁତ ନେତା ମନ୍ତ୍ରୀ ଆମକୁ କେତେ କଥା କେତେ ପ୍ରତିଶ୍ରୁତି ଦେଇକି କେତେ କଥା କହିକି ଯାଆନ୍ତି ଯାହାକି ଫଳରେ କୁହନ୍ତି ଆମକୁ ଚିହ୍ନ ହେଉଛି ବିଜେଡ଼ି ଚିହ୍ନ ଆମର ହେଉଛି କଂଗ୍ରେସ ଚିହ୍ନ ଆମର ହେଉଛି ବିଜେପି ଚିହ୍ନ ଯାହାକି ତିନୋଟି ଦଳରେ ଆମକୁ ପରିଚୟ କରନ୍ତି ଅମକ ପ୍ରାର୍ଥୀ ଅମକ ପ୍ରାର୍ଥୀ ଅମକ ପ୍ରାର୍ଥୀ ରୂପେ ସେ ଠିଆ ହୋଇଥାନ୍ତି ଯାହାକି ଫଳରେ ଆମେ ତାଙ୍କୁ ଭୋଟ ଦେଇକି ନିର୍ବାଚନ ଦେଇ ଆମେ ତାଙ୍କୁ ଜିତାଇ ଥାଉ ଯେମିତିକି ଫଳରେ ଆମେ ଭାବିନେଇଛୁ ଯେ ସେ ଆମକୁ କେତେ ପ୍ରକାର ଲୋଭ ଆଶା ଦେଇଥାନ୍ତି କେମିତିକି ଟଙ୍କା ଏତିକି ଦିଅନ୍ତି କୁହନ୍ତି ଯେ ଆପଣ ଟଙ୍କା ନିଅନ୍ତୁ ଆମକୁ ଭୋଟ ଦିଅନ୍ତୁ ଯଦି ଆମେ ତାଙ୍କୁ ପ୍ରତିଶ୍ରୁତି ନଦେଇ ଆମକୁ ତାଙ୍କୁ କିଛି ତାଙ୍କ କଥା ନମାନି ଆମେ ଦେଇପାରୁ ନଦେଉ ତାଙ୍କୁ ଅଲଗାକୁ ଭୋଟ ଦେଇ ଆମ ନିଜ ସମାନ ଭୋଟ ପ୍ରାର୍ଥୀକୁ ଚିହ୍ନି ଭୋଟ ଯଦି ଦେଇଥାଉ ସେ ଯାହାକି ଫଳରେ ଆମକୁ ଯଦି ରାଗ ରଖି ଆମ ଉପରେ ପ୍ରତିଶ୍ରୁତି ନେବା ପାଇଁ ଆକ୍ରମଣ କରିବା ପାଇଁ ଯଦି ସେ ଚେଷ୍ଟା କରନ୍ତି ଯାହାକି ଫଳରେ ଆମେ ଦୁଃଖହୀନ ହୋଇ ଆମେ ପ୍ରକାଶ କରିପାରୁ ନାହୁଁ କାହା ପାଖରେ ଯାହାକି ଫଳରେ ଆମେ ନିଜେ ହିଁ ସମ୍ମାନ ହାନି ହୋଇଥାଏ